ହ୍ୟାଲୋ ଭାଇ ରାର୍ ରେଷ୍ଟୁରାଣ୍ଟ୍ କହୁଥିଲେ ତ ମୁଁ ଆନନ୍ଦପୁରରୁ ଆଜ୍ଞା କହୁଥିଲି ଆଉ ମୋର ଖାଇବା ଅର୍ଡ଼ର୍ ଥିଲା ଆଉ ଖାଇବା ପାଇଁ ଚିକେନ୍ ଭାତ ପନିର ସାଲାଡ଼୍ ପାମ୍ପଡ଼ କ୍ଷିରୀ ଦେଇଦେବେ ଆଉ ଘରେ ତ ମୁଁ ଏ ଏବେ ଏକା ଅଛି ତ ଘରେ ବି କିଛି ସାମଗ୍ରୀ ନାହିଁ ଘରେ ବି କିଛି ଥାଳି ଦିଟା ଥାଳିଟେ ପ୍ଲେଟ୍ଟେ ଆଉ ଚାମଚ ଦିଟା ଟିକେ ଦେଇଦେବେ ଆଉ ଆଉ ଯାହା ପେମେଣ୍ଟ୍ ଦେବା କଥା ମୁଁ ଦେଇଦେବି ମଗାଇ ଦେବେ ଟିକେ ଖାଇବା ପାଇଁ ସୁବିଧା ହବ